ହଁ ଆମ ଧର୍ମ ଆପଣଙ୍କୁ ସମାଜ ସେବା କରିବାର ଶିକ୍ଷା ଦେଇଥାଏ ଏବଂ ଏହା ବାରମ୍ବାର ଅଭ୍ୟାସରେ ମଧ୍ୟ ପରିଣତ କରେଇଥାଏ ଆମେ ଗୋଷ୍ଠୀ ସେବା ମଧ୍ୟ କରିଥାଉ ଆମ ମନରେ ଘୃଣା ଅହଙ୍କାର ନ ରଖି ସ୍ନେହ ପ୍ରେମ ଏବଂ ଅନ୍ୟମାନଙ୍କର ଯତ୍ନ କରିଥାଉ ବାଟରେ ଗଲାବେଳେ କୌଣସି ବୃଦ୍ଧ ବ୍ୟକ୍ତିଙ୍କୁ ଦେଖିଲେ ତାଙ୍କୁ ସାହାଯ୍ୟ କରିଥାଉ ଏବଂ ଯିଏ କୌଣସି ବ୍ୟକ୍ତି ଅସୁବିଧାରେ କିଣିଥିଲେ ଆମକୁ ସାହାଯ୍ୟ ମାଗିଲେ ମଧ୍ୟ ଆମେ ସାହାଯ୍ୟ କରିଥାଉ